ଟ୍ରେନ ଦେଖିବା ଏହାର ଏକ ଲମ୍ବା ଆକାରର ହୋଇଥାଏ ଓ ଏହାର ଲମ୍ବ ହେଉଛି ଛଅ ରୁ ସାତ କିଲୋମିଟର ମଧ୍ୟରେ ଓ ଏହାର ଚକ ଗୁଡ଼ିକ ଛୋଟ ଛୋଟ ଓ ଏହାର ଇଞ୍ଜିନ୍ ମଧ୍ୟ ବି ମଧ୍ୟ ବହୁତ ବଡ଼ ଓ ଏହାର ଟ୍ରାକ୍ ମଧ୍ୟ ବହୁତ ସୁନ୍ଦର ଭାବରେ ଚାଲିଥାଏ ଓ ଏଇଡେ ମୁଁ ଭୁବନେଶ୍ୱର ରୁ ବରହମପୁର ଯାତ୍ରା କରିଥିଲି ଓ ଏହାର ସିଟ୍ ମଧ୍ୟ ବହୁତ ଭଲ ଆଉ ଭିତରେ ଲାଟ୍ରିନ୍ ବାଥରୁମ୍ ମଧ୍ୟ ହୋଇଥାଏ ଓ ଏହାର ଟିଟି ମଧ୍ୟ ବହୁତ ଭଲ ଯାହାକି ଯାତ୍ରା କରିବାରେ କୌଣସି ପ୍ରକାର ସୁବିଧା ଓ ସମସ୍ତଙ୍କୁ ଦିଆଯାଇଥାଏ କୌଣସି ପ୍ରକାରର ଏମିତି କିଛି ହୋଇନଥାଏ